ଆମର ଗାଁ ଗହଳିରେ ଛୋଟ ଛୋଟ ବ୍ୟବସାୟୀମାନେ ଅଛନ୍ତି ସେମାନେ ନିଜର ଭରଣ ପୋଷଣ ପାଇଁ ଏହା ଏ ହାଟ ସେ ହାଟ ନେଇକରି ଅଳ୍ପ ଜିନିଷ ନେଇକରି ବିକ୍ରି କରିକି ତାଙ୍କର ପିଲା ଝିଅମାନଙ୍କ ପାଠ ପଢ଼ାନ୍ତି ଏବଂ ସେମାନେ ସେଇ ବ୍ୟବସାୟୀ ଉପରେ ଚଳନ୍ତି ତାଙ୍କ ପିଲା ଝିଅମାନଙ୍କୁ ସାର୍ଟ୍ ପ୍ୟାଣ୍ଟ୍ ସ୍କୁଲ୍ ପାଠ ପଢ଼ିବା ସବୁ ସେହି ବ୍ୟବସାୟ ଉପରେ ସେମାନେ ନିର୍ଭର କରିଥାନ୍ତି ଏବଂ ଆମର ଏଠି ବିଭିନ୍ନ ପ୍ରକାର ଏସ୍ ଏଚ୍ ଜି ଗ୍ରୁପ୍ ରହିଛି ସେ ବିଷୟରେ ଆପଣ ଦେଖିବେ ସିଲେଇ ତାଲିମ ଅଛି ବା ବିଭିନ୍ନ ପ୍ରକାର ଅଛି ଆମର ଏସ୍ ଏଚ୍ ଜି ଗ୍ରୁପ୍ମାନେ ମେସିନ୍ ମଧ୍ୟ ରହିଛି ଆମେ ଏଠି ସିଲେଇ କରୁ ବୁରା ସିଲେଇ ବା ଆମର ଆଉ ଏଇ ଯୋଉଁ ବିଭିନ୍ନ ପ୍ରକାର ଏଇ ଯେଉଁ ବ୍ୟାଗ୍ ଇତ୍ୟାଦି ସବୁ ସିଲେଇ କରି ଚାଲିଛି ଆମର ଏସ୍ ଏଚ୍ ଜି ଗ୍ରୁପ୍ମାନଙ୍କରେ ବଡ଼ ବଡ଼ ବୁରା ସବୁ ସିଲେଇ କରି ଆମେ ବଜାରରେ ବିକ୍ରି କରୁ ସେମାନେ ସେହି ବଜାରକୁ ନେଇକରି ବିକ୍ରି କରି ଲୋକମାନଙ୍କୁ ଆମେ ଦେଇଥାଉ ସେହିଗୁଡ଼ାକୁ ସେମାନେ ଟ୍ରକ୍ରେ ଆସିକି ନେଇଯାଆନ୍ତି ନେଇକି ସେମାନେ ହାଟ ବାଟରେ ବିକନ୍ତି ବିଭିନ୍ନ ପ୍ରକାର ସିଲେଇ କରି ଲୋକମାନେ ଭରଣ ପୋଷଣ କରିଥାନ୍ତି ଗ୍ରୁପ୍ମାନଙ୍କୁ ଗଭର୍ଣ୍ଣମେଣ୍ଟ୍ ଗୋଟିଏ ମାନେ ତାଲିମ କେନ୍ଦ୍ର ଯେଉଁ ଟାକୁ କୁହନ୍ତି ସେମାନେ ଏସ୍ ଏଚ୍ ଜି ଗ୍ରୁପ୍ମାନେ ତାଲିମ କେନ୍ଦ୍ର ଖୋଲିଛନ୍ତି ଆମ ଗାଁ ଗହଳିରେ ବିଭିନ୍ନ ପ୍ରକାର ଝିଅ ବୋହୁମାନେ ସେଠି ତାଲିମ ପାଉଛନ୍ତି ସିଲେଇ କରି ତାଙ୍କଠାରୁ ମାନେ ଘରର ଭରଣ ପୋଷଣ କରୁଚନ୍ତି ତାଙ୍କର କାମ ବି ପାଇପାରୁଛନ୍ତି ବ୍ୟବସାୟରେ ବି ପଇସା ପାଇପାରୁଛନ୍ତି ଏହିଭଳି ବିଭିନ୍ନ ପ୍ରକାର ଲୋକମାନେ କାମ କରି ତାଙ୍କର ଇଏ ଗୁଜୁରାଣ ମେଣ୍ଟାଉଛନ୍ତି